ଆମର ମାଟିକୁ ବିଭିନ୍ନ ପ୍ରକାର ରାସାୟନିକ ସାର ମାନ ପ୍ରୟୋଗ କରିବା ଦ୍ଵାରା ଏହା ନଷ୍ଟ ହୋଇଥାଏ ଏହି ମାନରେ କୌଣସି ଗଛ ଲଗାଇଲେ ଏହା ବିନା ସାରରେ ବଢ଼େ ନାହିଁ ରାସାୟନିକ ସାର ବ୍ୟତୀତ ଆମେ ଜୈବିକ ପଦ୍ଧତିରେ ଅବଲମ୍ବନ କରିପାରିବୁ